ଆମ୍ଭେ ପ୍ରାକୃତିକ ସୁନ୍ଦର ଜାଗାକୁ ଯାଇଥିଲୁ ଆମର ଏଇ ବାଲୁଗାଁ ପାଖରେ ଆମର ନାରାୟଣୀ ଟେମ୍ପଲ୍ ଅଛି ସେଇଠର ପ୍ରାକୃତିକ ବହୁତ ଖୁସି ଲାଗେ ଯେହେତୁ ସେ ଜଙ୍ଗଲ ଏରିଆ ଏବଂ ଝରଣାର ରହିଛି ବି ସେଇ ଆଉ ମନ୍ଦିର ବି ଅଛି ସେଠି ବହୁତ ଭଲ ଲାଗେ ଖୁସି ଲାଗେ ଆଉ ଅନ୍ୟାନ୍ୟ ସାଉଣ୍ଡରୁ ନିରାପତା ବି ଶୂନ୍ଶାନ୍ ଜାଗା ସେଇ ଜାଗାରେ ଏତେ ଖୁସି ଲାଗେ ପ୍ଲସ୍ ସେଇ ଜାଗାଟା ଆମର ପିକ୍ନିକ୍ ଜାଗା ବି ହୋଇଥାଏ ଲୋକ ବି ବହୁତ ଚହଳ ହୁଅନ୍ତି ସ୍କୁଲ୍ ପିଲାମାନେ ବି ସେଠି ପିକ୍ନିକ୍ କରିବାକୁ ଯାଆନ୍ତି ଆଉ ସେଇ ଜାଗା ମୋତେ ବଢ଼ିଆ ଖୁସି ଲାଗେ ପ୍ରାକୃତିକ ଜିନିଷ ଦେଖି ବହୁତ ଖୁସି ଲାଗେ ସେଇ ଗଛର ଏବଂ ପବନର ଆବାଦ ଝରଣାର କଳକଳ ଆବାଦ ଶୁଣି ବହୁତ ଖୁସି ଲାଗେ ଏଣୁକରି ଆମର ନାରାୟଣୀ ହେଉଛି ବହୁତୁ ଭଲ ସୁନ୍ଦର ପର୍ଯ୍ୟଟକ ସ୍ଥାନ ଆମେ ସେଇ ନାରାୟଣୀ ପ୍ଲେସ୍କୁ ଆମେ ଯାଇ ବସି ଉଠି ଆମେ ଆସୁ